ଆମ ଗ୍ରାମରେ ଅନେକ ଗୁଡ଼ିଏ ବ୍ୟବସାୟ ଅଛି ସେଗୁଡ଼ିକ ମଧ୍ୟରୁ ହେଲା ରାସନ ଦୋକାନ ଟେସନାରୀ ଦୋକାନ କିଏ ଧାନ ବେପାର କରେ କିଏ ବା ଗୋରୁ ବେପାର କରେ ଏମିତିକି ପ୍ରତ୍ୟେକେ ବେପାର ଅଛି ପ୍ରଥମେ ହେଲା ରାସନ ଦୋକାନ ହେଲା ତା ଭିତରେ ବି ପରିବା ବେପାର ହୁଏ ତେଜରାତି ପନିପରିବା ଶାଗ ଏମିତି ବେପାର ହୁଏ ଏବଂ ଗୋରୁ ଚାଷ ଗୋରୁ ଏମାନେ ଗାଁରୁ କିଣିନେଇ ବାଇରେ ବଜାର ଉପରେ ବ୍ୟବସାୟୀ କରନ୍ତି ତା ଭିତରେ ବି ପଇସା ଲୁଟନ୍ତି ଧାନ ଆମ ଘର ପାଖର ଜଣଙ୍କ ଘରୁ ଧାନ ଦାମ ଯଦି ନେଲେ ପନ୍ଦରଶହ ଟଙ୍କା କିନ୍ତୁ ବାହାରେ ସେମାନେ ଦୁଇ ହଜାର ଟଙ୍କା ନେଇ ବିକ୍ରି କଲେ ଏଁ ଦୁଇ ହଜାର ଟଙ୍କା ନେଇକି ବିକ୍ରି କରନ୍ତି ସେମାନଙ୍କ ସବୁ ଆମ ପାଖରୁ ଲୁଟିକି ନେଇ ବାଇରେ ବିଜିନେସ କରନ୍ତି ପରିବା ବାଲା ପରିବା ବ୍ୟବସାୟୀ ଅଛନ୍ତି ପାରିବା ବ୍ୟବସାୟୀ ଭିତରେ ତାଙ୍କର ଆଳୁ ପିଆଜ ଟମାଟ ବା ଫୁଲକୋବି ବନ୍ଧାକୋବି କଞ୍ଚାଲଙ୍କା ଏବଂ ଗାଜର ବିମସି ସେଣେ ବେପାର କରନ୍ତି ଆମେ ଦୋକାନକୁ ଗଲେ ସେ ଫୁଲକୋବିର ଦାମ ଯଦି ଥିବ ବଜାର ଉପରେ ଦଶ ଟଙ୍କା ସେମାନେ ଆମ କତୁରୁ ତିରିଶ ଟଙ୍କା ନିଅନ୍ତି ପ୍ରତ୍ୟେକ ଜିନଷରେ ଆମ ଗାଁର ବିଜିନେସ ଚାଲିଛି ସେବି ପଇସାର କାରବାର କରେ ଟଙ୍କାର କାରବାର କରେ ଟଙ୍କା ଦେଇ ସୁଧ ନିଅନ୍ତି ଏଁ ଟଙ୍କା ଦେଇ ଆମ କତୁରୁ ସୁଧ ନିଅନ୍ତି ରାସନ ଦୋକାନ ଯେ ପରିବା ଦୋକାନ ସେମାନେ ବି ପାଞ୍ଚ ଟଙ୍କା ଜିନଷକୁ ଆମ କତୁରୁ ପଚିଶ ଟଙ୍କା ନେଇ ପଚିଶ ଟଙ୍କା ରେଟରେ ଗାଁରେ ନେଇ ବିକ୍ରି କରନ୍ତି ଏଣୁ ପ୍ରତ୍ୟେକେ ଜିନଷ ଆମ ଗାଁର ବିଜିନେସର ବିଜିନେସ କରୁଛନ୍ତି